ଭାରତର ରାଷ୍ଟ୍ର ଭାଷା ହଉଛି ହିନ୍ଦୀ ଭାଷା ହିନ୍ଦୀ ଭାଷା କୁ ଯେମିତି ଆମର ମାନ୍ୟତା ଦିଆଯାଇଛି ସେମିତି ଆମର ଓଡ଼ିଆ ଭାଷାକୁ ଭାରତର ରାଷ୍ଟ୍ର ଭାଷା ଭାବରେ ପରିଲିକ୍ଷିତ କରିଥିଲେ ପ୍ରାୟ ସମସ୍ତେ ହିନ୍ଦୀ ଭାଷାକୁ ଯେମିତି ଭାବରେ ବ୍ୟବହାର କରୁଛନ୍ତି ଓଡ଼ିଆ ଭାଷାକୁ ବି ମଧ୍ୟ ସେମିତି ବ୍ୟବହାର କରିପାରିବେ ହିନ୍ଦୀ ଭାଷା ଯେଉଁ ସହର ଯେଉଁ ଜିଲ୍ଲା ଗଲେ ବି ହିନ୍ଦୀ ଭାଷାଟା ସମସ୍ତେ କହୁଛନ୍ତି ସେମିତି ଓଡ଼ିଆ ଭାଷାକୁ ବି ମାନ୍ୟତା ଦିଆଯାଇଥିଲେ ଓଡ଼ିଆ ଭାଷା ବି ସେମିତି ସମସ୍ତେ କହିପାରିଥାନ୍ତେ ତେଣୁ ଆମର ଓଡ଼ିଆ ଭାଷା କୁ ହିନ୍ଦୀ ଭାଷା ଯେମିତି ଚାରିଆଡ଼େ ଚାଲିଛି ସେମିତି ଓଡ଼ିଆ ଭାଷାକୁ ବି ଆମର ମାନ୍ୟତା ଦିଆଯାଉ